ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ମାନକୁ ଉନ୍ନତ କରାଯାଇ ପାରିବ ସେ ବିଷୟରେ ମୋର ମତ ହେଲା ଯେଉଁ ଆମର ଡ଼ାକ୍ତରଖାନା ରହିଛି ଡ଼ାକ୍ତରଖାନା କ'ଣ କି ସରକାର ଡ଼ାକ୍ତରଖାନାରେ ରହିବା ଦ୍ୱାରା ଆମକୁ ଲାଇନ ଲଗାଇବାକୁ ପଡ଼ୁଛି ଆଉ ବାରମ୍ବାର ମାନେ ଗୋଟିଏ ଡ଼ାକ ଡ଼ାକ୍ତରଙ୍କୁ ଡୋର ରହୁଛନ୍ତି ତାହା ଫଳରେ ଅ ପୁରା ଜିଲ୍ଲାଯାକ ଲୋକ ସେଇଠିକି ଯିବାକୁ ପଡ଼ୁଛି ଏବଂ ଯଦି ସିରିଏସ ରୋଗୀ ହେଉଛି ତାକୁ ବହୁତ କଷ୍ଟ ହେଉଛି ଲାଇନରେ ଧାଡ଼ିରେ ଠିଆ ହେଇକି ଯାଇକି ଡ଼ାକ୍ତରଙ୍କୁ ଦେଖାଇବାଟା ତେଣୁ ପ୍ରଥମେ ଆମର ଅ ବିଭିନ୍ନ ବିଭାଗର ଡ଼ାକ୍ତର ବୁ ଜୁ ଜୁ ଜୁ ଜୁ ଯେଉଁ ଗୋଟିଏ ରହିଛନ୍ତି ଦୁଇ ତିନି ଜଣ ଡ଼ାକ୍ତରଙ୍କୁ ନିୟୋଜିତ କରିବା ଦରକାର ଏବଂ ଔଷଧ ବିତରଣ କେନ୍ଦ୍ରରେ ମଧ୍ୟ ଗୋଟିଏ ଜାଗାର ଔଷଧ ଆଣିବାକୁ ତାକୁ ମଧ୍ୟ ଧାଡ଼ି ଲଗାଇବାକୁ ପଡ଼ୁଛି ତେଣୁ ତାର ମଧ୍ୟ ଦୁ ଦୁଇ ପଟେ କି ତିନି ପଟେ ରାସ୍ତା ରଖିଲେ ଦୁଇ ତିନି ଜଣ ବସିଲେ ତାର ମଧ୍ୟ ସୁବିଧା ହୋଇପାରିବ ରକ୍ତ ପରୀକ୍ଷା କେନ୍ଦ୍ର ଯେଉଁଟା ରହିଛି ସେଇଟା କ'ଣ ହେଇଛି କି ରକ୍ତ ପରୀକ୍ଷା କେନ୍ଦ୍ରରେ ଆମର ଯେଉଁ ଲାଇନ ଦେବାକୁ ପଡ଼ୁଛି ଆଉ ଆଜି ଯଦି ରକ୍ତ ଦେଉଛୁ ଆମର ଦୁଇ ତିନ ଦିନ ଲାଗୁଛି ତାଙ୍କୁ ଟେଷ୍ଟ କରିକି ଦେବାକୁ କାରଣ ତା ପଛୁକୁ ତା ପଛ ଯଦି ସେଇଠି ଦୁଇ ତିନଟା ସୁ ସୁବିଧା ରହନ୍ତା ପରୀକ୍ଷା କରିବାର ତେଣୁ ଆମୁକୁ ଆଉ କିଛି ଅସୁବିଧା ହୁଅନ୍ତା ନାହଁ ଏବଂ ଆମ୍ବୁଲାନ୍ସର ସେବା ବହୁତ ଭଲ ରହିଛି ସିଏ ଯାଉଛି ଏବଂ ଆଣିକି ଦେଇ ପ ଦେଇ ପହଞ୍ଚାଇ ପାରୁଛି ଠିକ ସମୟରେ ଏଇ ଗୁଡ଼ାକ ଆଉ ଡ଼ାକ୍ତରଖାନାରେ ବେଡ଼ର ମଧ୍ୟ ଯେଉଁ ଅଭାବ ରହିଛି ବିଭିନ୍ନ ବହୁତ ରୋଗୀ ଟିକିଏ ହେଇଗଲାବେଳୁକୁ ତଳେ ଶୋଇବାକୁ ପଡ଼ୁଛି ଆଉ ତଳେ ଶୋଇକି ରୋଗୀମାନେ ଟି ଚିକିତ୍ସା ହେବା ଦ୍ୱାରା ତାଙ୍କର ମଧ୍ୟ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି ତେଣୁ ଡ଼ା ଏଇ ଯେଉଁ ଆମର ବେଡ଼ ଗୁଡ଼ାକ ସଂଖ୍ୟା ବଢ଼ାଇବା ଦରକାର ଆଉ ରୁମ ମାନଙ୍କରେ ଏସିର ସୁବିଧା ଟିକେ ଭଲ ଭାବରେ କରାଇବା ଦରକାର ଏବଂ ଡ଼ାକ୍ତରଖାନାରେ ଆମର ଡ଼ାକ୍ତରଙ୍କର ଟିକିଏ ଅଧିକା ଡ଼ାକ୍ତରଙ୍କ ନିୟୋଜିତ କରାଇବା ଦରକାର ଯାହା ପାଇଁ କି ଆମ ମାନଙ୍କର ଡ଼ାକ୍ତରଖାନାରେ ବେଶୀ କିଛି ଅସୁବିଧା ହୁଅନ୍ତା ନାହିଁ ଏବେ କ'ଣ ଯ ଗୋଟେ ଡ଼ାକ୍ତର ରହିବାକୁ ଆମେ ସେଠି ବହୁତ ଲୋ ସଂଖ୍ୟାରେ ଲୋକ ହେଇଯାଉଛୁ ଲାଇନ ଦେବାକୁ ପଡ଼ୁଛି ଘଣ୍ଟା ଘଣ୍ଟା ଧରିକି ଟିକେଟ ଆଣିବା ପାଇଁ ଲାଇନ ଔଷଧ କିଣିବା ପାଇଁ ଲାଇନ ଡ଼ାକ୍ତରଙ୍କୁ ଦେଖାଇବା ପାଇଁ ଲାଇନ ତା ପରେ ମଧ୍ୟ ଜଣା ପଡ଼ୁନାହିଁ ଯେ ସେ ଡ଼ାକ୍ତରଙ୍କୁ ଆମେ ଦେଖାଇ ପାରିବା କି ଠିକ ହେଲା କି ନାହିଁ ତେଣୁ ଏଇଗୁଡ଼ାକ ପରିବର୍ତ୍ତନ ହେଲେ ଟିକିଏ ଭଲ ହୁଅନ୍ତା